ପଞ୍ଚସଖା ହୋଟେଲରେ ମୁଁ ଅର୍ଡ଼ର କରିଥିଲି ବିରିୟାନୀ ଆଉ ମଟନ୍ ଟିକିଏ ଅର୍ଡ଼ର କରିଥିଲି ଟିକିଏ ଦେବେ ଆଉ ତା ସାଙ୍ଗକୁ ଭୁଲିଯାଇଛି ଆଉ ଟିକିଏ ଆଇସ୍କ୍ରିମ୍ ହାଲ୍ୱା ଦେବେ ଆଉ କେତେ କ'ଣ ବିଲ୍ କେତେ କ'ଣ ନେବେ ଟିକିଏ କୁହନ୍ତୁ